ମୋର ପ୍ରିୟ ଗେମ୍ ହେଉଛି କ୍ୟାରମ୍ ଲୁଡ଼ୁ ତାସ କ୍ୟାରମ୍ଟା ମୁଁ ପ୍ରାଏ ଟାଇମ୍ କ୍ଲବ୍ ଯାଏ ଖେଳିବାକୁ ସାଙ୍ଗସାଥି ମିଶିକି ଆମେ ଚାରିଜଣ ପାଞ୍ଚଜଣ ମିଶିକି କ୍ୟାରମ୍ ଖେଳୁ ଆଉ ଯେତେବେଳେ ବି ମୁଁ ସାଙ୍ଗସାଥି ନଥାନ୍ତି କି ନଥାନ୍ତି ମୁଁ ଅନଲାଇନ୍ରେ ବି ବସିକି ମୋର କ୍ୟାରମ୍ ଲୁଡ଼ୁ ଖେଳେ ଆଉ ଯଦି ଅନଲାଇନ୍ ବି ନ ଖେଳିଲେ ବି ଘରେ ଲୋକଥାନ୍ତି ଆମେ ଭାଇମାନେ ଥାଉ ଭାଇମାନେ ଭାଇଭଉଣୀ ବାପା ମାଆ ମିଶିକି ଲୁଡ଼ୁ ଖେଳୁ ନହେଲେ କ୍ୟାରମ୍ ଖେଳୁ ଆମେ ଚାରିଜଣ ମିଶିକିରି ଆଉ କ୍ୟାରମ୍ଟା ଖେଳିବାକୁ ବି ଭଲ ମଜା ଲାଗେ ଲୁଡ଼ୁଟାକୁ ଖେଳିବାକୁ ଭଲ ମଜା ଲାଗେ ତାସଟା ବି ଭଲ ଲାଗେ ପ୍ରାୟ ଟାଇମ୍ ତ ହେଉଛି କ୍ଲବ୍ରେ ଯାଇକି ମୁଁ କ୍ୟାରମ୍ ଖେଳେ ଆଉ ଯଦି କ୍ଲବ୍ରେ ବି କେହି ନଥିଲେ ଘରେ ବସିକି ଆମେ ଫ୍ୟାମିଲି ମେମ୍ବର୍ ସବୁ ମିଶିକି ଖେଳୁ ଘର ଲୋକଙ୍କ ସାଙ୍ଗରେ ଭାଇମାନେ ସବୁ ମିଶିକି କ୍ୟାରମ୍ ଖେଳୁ ନହେଲେ ଲୁଡ଼ୁ ଖେଳୁ ଆଉ ହେଲା ଅନଲାଇନ୍ଟା ବି ମୋତେ ଖେଳିବାକୁ ସବୁ ଅନଲାଇନ୍ରେ ସବୁ ନୂଆ ନୂଆ ସାଙ୍ଗ ମିଳନ୍ତି ସବୁ ଅନଲାଇନ୍ ଖେଳିବା ପାଇଁ ଲୁଡ଼ୁଟା ମୋତେ ଭଲ ଲାଗେ ଖେଳିବା ପାଇଁ ଆଉ ଏଇଭଳି